ଏ ଆଜି କାଲି ତ ବୈଜ୍ଞାନିକ ଯୁଗ ହେଲାଣି ଆଉ କୃଷି କ୍ଷେତ୍ରରେ ଆଗକୁ ବଢ଼ିଲାଣି ତ ଆଗରୁ ଧାନ ଚାଷ ନିଜ ହାତରେ କରୁଥିଲେ ହଳ ନେଇକି ଯାଉଥିଲେ ତ ହଳିଆ ନେଇକି ଯାଇକି ଚାଷ କରୁଥିଲେ ଏବେ ଆଉ ସେମିତି କିଛି ନାହିଁ ଗାଡ଼ି ଆସିଲାଣି ଗାଡ଼ି ଦ୍ୱାରା କରା ହେଉଛି ତ ବୈଜ୍ଞାନିକ ମାନେ ବାହାର କରିଦେଲେ ସେଥିପାଇଁ ସବୁ ଗାଡ଼ିରେ ହେଇଯାଉଛି ଆଗରୁ ଚାଷ କରିବା ପାଇଁ ବହୁତ ଲୋକ ମାନେ ପ୍ରତି ଘର ଘରକେ ଚାଷ କରୁଥିଲେ କିନ୍ତୁ ଏବେ ଆଉ ଚାଷ କରିବାକୁ ଏତେ ବି ଭଲ ପାଉନାହାନ୍ତି କେହି ରାଜି ନାହାନ୍ତି ପାଠ ପଢ଼େଇକି ସବୁ ବିକାଶ ମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି କିନ୍ତୁ ଚାଷରେ ଏତେ ଆଉ ଗୁରୁତ୍ୱ ଦେଉନାହାନ୍ତି ତ ଆଗ ଅପେକ୍ଷା ଏବେ ଗବେଷଣା ତ ଅଧିକ ସ୍ୱୀକୃତି ହେଇଛି ମାନେ ଡେଭଲପମେଣ୍ଟ କରିଛି ହେଲେ ବି ଚାଷ କରିବାକୁ ଅଧିକାଂଶ ଲୋକ ପସନ୍ଦ କରୁନାହାନ୍ତି ଯେହେତୁ ପସନ୍ଦ ନ କରୁଛନ୍ତି ଯାହାଲେ ଚାଷ ତ ଅଧିକ ଖର୍ଚ୍ଚ ହେଉଛି କିନ୍ତୁ ବିକ୍ରି ମୂଲ୍ୟ ତ କମ୍ ଆସୁଛି ତ ସେଥିପାଇଁ ଅଧିକ ଲୋକ ଆଉ ଚାଷ କରିବାକୁ ଚାହୁଁ ନାହାନ୍ତି ଅଧିକ ପରିଶ୍ରମ ସେଥିରେ ତ ସେଥିପାଇଁ ଇଏ ଚାଷ ଟିକେ କମ୍ ହେଉଛି କିନ୍ତୁ ଯେହେତୁ ଯେତିକି ହେଉଛି ସେତିକି ମାନେ ବୈଜ୍ଞାନିକ ମାନେ ବାହାର କରିଥିବାରୁ ସେ ଗାଡ଼ି ଦ୍ୱାରା ହେଉଛି ଆଉ ହାତରେ ଏତେ ଲୋକ କରୁନାହାନ୍ତି ଆଉ